ଚାଷ ପାଇଁ ସାଧାରଣତଃ ମୁଖ୍ୟ ଜଳ ସେଚନ ହେଉଛି ବର୍ଷା ଜଳ ବର୍ଷା ଜଳ ଯଦି ଆମର ଅଧିକାଂଶ ଅଞ୍ଚଳ ଅଛି ଯେଉଁଠିକି କେବଳ ବର୍ଷା ଜଳରେ ଚାଷ ହେବ ତାହା ବ୍ୟତୀତ ଆଉ କୌଣସିଥିରେ ହୋଇପାରିବ ନାହିଁ ବର୍ଷା ଜଳ ପଡ଼ିଲେ ତାହେଲେ ଚାଷ କାମ ହେବ ଆଉ ଅନେକ ଅଞ୍ଚଳ ମଧ୍ୟ ଅଛି ଯେଉଁଠିକି କେନାଲ ର ସୁବିଧା କରାଯାଇଛି ସୋଲାର ପଏଣ୍ଟ ମଧ୍ୟ ବସାଯାଇଛି ତା ସହିତ ଏବେ ମଧ୍ୟ ମାଟି ତଳେ ଗାତ ଖୋଳି ଲୁହା ମୋଟା ମୋଟା ଲୁହା ପାଇପ ପକାଇ ଜଳ ଆମର ଜଳ ଜମିକୁ ପାଣିର ସୁବିଧା ମଧ୍ୟ କେନାଲ ମାଧ୍ୟମରେ କରାଯାଉଛି ତା ସହିତ ବରୁଏଲ ମଧ୍ୟ ବସେଇ ଲୋକମାନଙ୍କୁ କିଛି ହିତ କରାଯାଉଛି କିନ୍ତୁ ଏହା କ୍ଵଚିତ ଜାଗାରେ କରାଯାଉଛି କିନ୍ତୁ ବେଶିକା ଅଞ୍ଚଳରେ ଯଦି ଏହି ଜିନିଷଟା ସବୁ ଅଞ୍ଚଳରେ ଆମର କରାଯାଇ ପାରନ୍ତା ତାହେଲେ ଆମ ଅଞ୍ଚଳର ପ୍ରତି ଚାଷୀ ଭାଇମାନେ ଭଲରେ ଚାଷ କାମ କରିପାରନ୍ତେ